ଜୀବନ ସହିତ ପର୍ବପର୍ବାଣୀର ଘନିଷ୍ଠ ସମ୍ବନ୍ଧ ରହିଛି ଓଡ଼ିଶାର ଜନ ଜୀବନ ସମାଜ ଓ ସଂସ୍କୃତି ଅତି ମହାନ୍ ଧର୍ମ ନୀତି ଓ ଚଳଣିର ବିବିଧ ରହିଥିଲେ ମଧ୍ୟ ଓଡ଼ିଶାବାସୀ ବିଭିନ୍ନ ପର୍ବପର୍ବାଣୀଗୁଡ଼ିକୁ ଆନନ୍ଦରେ ପାଳନ କରନ୍ତି ଓଡ଼ିଶାର ପ୍ରତ୍ୟେକ ବ୍ୟକ୍ତି ଧର୍ମ ସଚେତନ ଜୀବନରେ ଆଧ୍ୟାତ୍ମିକ ଜ୍ଞାନର ଉପଲବ୍ଧି ହିଁ ପର୍ବ ପାଳନର ମୁଖ୍ୟ ଉଦ୍ଦେଶ୍ୟ କର୍ମକ୍ଲାନ୍ତ ଜୀବନକୁ ହାଲୁକା ଓ ଉଲ୍ଲସିତ କରିବା ପାଇଁ ବୋଧ ହୁଏ ପର୍ବପର୍ବାଣୀର ସୃଷ୍ଟି ଓଡ଼ିଶାରେ ବାର ମାସରେ ତେର ପର୍ବ ପାଳନ କରାଯାଏ ରଜ ପର୍ବ ତନ୍ମଧ୍ୟରୁ ଅନ୍ୟତମ ଓଡ଼ିଶାର ସର୍ବତ୍ର ରଜ ପାଳିତ ହୁଏ ଏହା ଓଡ଼ିଶାର ଏକ ବିଶେଷ ପର୍ବ ପ୍ରତ୍ୟେକ ଓଡ଼ିଆ ଏ ପର୍ବଟିକୁ ମହା ଆନନ୍ଦରେ ପାଳନ କରିଥାଆନ୍ତି ବିଶେଷତଃ ଏହା ଝିଅମାନଙ୍କ ପାଇଁ ମୁଖ୍ୟ ଅଟେ ଓଡ଼ିଆ ମାସ ଅଷାଢ଼ରେ ରଜ ସଂକ୍ରାନ୍ତି ପଡ଼େ ଯାହାକୁ ମିଥୁନ ସଂକ୍ରାନ୍ତି ମଧ୍ୟ କହନ୍ତି ଇଂରାଜୀ ମାସ ଅନୁଯାୟୀ ପ୍ରାୟତଃ ଜୁନ୍ ମାସ ଅଧାବେଳକୁ ରଜ ସଂକ୍ରାନ୍ତି ପଡ଼େ ରଜ ଲୋକମାନଙ୍କ ମନରେ ଅପୂର୍ବ ଉତ୍ସାହ ଉଦ୍ଦୀପନା ଭରିଦିଏ ରଜରେ ସମସ୍ତେ ସମସ୍ତ କାମଗୁଡ଼ିକ ବନ୍ଦ କରିଦିଅନ୍ତି କୃଷକମାନେ ମଧ୍ୟ କୃଷି କାର୍ଯ୍ୟ ଛାଡ଼ି ରଜ ପର୍ବର ଆନନ୍ଦ ନେଇଥାଆନ୍ତି ଖାଇବା ପିଇବା ମଉଜ ମଜଲିସ୍ କରିବା ରଜର ମୁଖ୍ୟ କଥା ଏଣୁ ରଜ ପାଇଁ ଖାଦ୍ୟପେୟ ଆଦି ଅନେକ ଜିନିଷ ପୂର୍ବଦିନରୁ ପ୍ରସ୍ତୁତ କରାଯାଇଥାଏ ରଜରେ ଅନେକ ନୂଆ ପୋଷାକ ପରିଧାନ କରିଥାଆନ୍ତି ରଜ ପର୍ବରେ ଅନ୍ୟ ସବୁ ପର୍ବର ପର୍ବପର୍ବାଣୀ ଠାରୁ କିଛି ନିଆରା ଓ ଅଲଗା ବିଶେଷତ୍ୱ ରହିଛି ଏହା ତିନି ଦିନ ଧରି ପାଳନ କରାଯାଏ ଏହି ତିନି ଦିନ ଲୋକମାନେ ଆମୋଦ ପ୍ରମୋଦ ଓ ଖେଳ କୌତୁକରେ ସମୟ ବିତାଇ ଦିଅନ୍ତି ରଜର ପୂର୍ବ ଦିନ ରଜ ପାଇଁ ଯାହା ସବୁ ଆବଶ୍ୟକତା ତାହା ଯୋଗାଡ଼ କରାଯାଏ ଚାକିରିଆମାନେ ଘରକୁ ଛୁଟିରେ ଆସନ୍ତି ଗ୍ରୀଷ୍ମ ଛୁଟି ହେତୁ ଛାତ୍ରଛାତ୍ରୀଗଣ ରଜ ପାଳିବାରେ ତତ୍ପର ହୋଇ ଥାଆନ୍ତି ରଜରେ ପିଠାପଣାର ସୁଅ ଛୁଟେ ଯେତେ ପ୍ରକାର ପିଠା ହେଉନା କାହିଁକି ପୋଡ଼ପିଠା ଘରେ ଘରେ ହୁଏ ପିଠାପଣା ନେଇ ବନ୍ଧୁବାନ୍ଧବଙ୍କ ଘରକୁ ଯାଇ ଥାଆନ୍ତି ରଜ ଦିନ ଘରର ସମସ୍ତେ ନୂତନ ପୋଷାକ ପରିଧାନ ପୂର୍ବକ ସଜ୍ଜିତ ହୋଇଥାଆନ୍ତି କ୍ରୀଡ଼ା କୌତୁକ ପିଠା ପଣା କରିବାରେ ସମୟ ଅତିବାହିତ କରନ୍ତି ଏହାଦ୍ୱାରା ସମସ୍ତଙ୍କ ମଧ୍ୟରେ ସ୍ନେହ ଶ୍ରଦ୍ଧା ବୃଦ୍ଧିପାଏ ଗ୍ରାମ୍ୟ ବାଳିକାମାନଙ୍କର ଏକତ୍ର ପଂକ୍ତି ଭୋଜନରେ ସ୍ନେହ ଭାବ ପ୍ରକଟିତ କରିଥାଏ ରଜ ଓଡ଼ିଶାର ଏକ ପ୍ରଧାନ ପର୍ବ ଏହା କେବଳ ଆମୋଦ ପ୍ରମୋଦର ପର୍ବ ନୁହେଁ ଏଥିରେ ଓଡ଼ିଶାର ସାମାଜିକ ଚଳଣି ନିହିତ ସମାଜର ପ୍ରତ୍ୟେକ ସ୍ତରର ଲୋକ ଏହି ଉତ୍ସବ ପାଳନ କରିଥାଆନ୍ତି ରଜ ଓଡ଼ିଶାର ପର୍ବପର୍ବାଣୀ ମଧ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ